ପାଞ୍ଚଟା ତାରିଖ ବେଲେ ଚବିଶ ଜୁନ ଦୁଇହଜାର ଚାରି ତେଇଶ ଜୁନ ଦୁଇହଜାର ପଚିଶ ଜୁଲାଇ ଦୁଇହଜାର ଆଠ ବାର ମାର୍ଚ୍ଚ ଦୁଇହଜାର ସାତ ତା'ପରେ ଆଠ ସେପ୍ଟେମ୍ବର ଦୁଇହଜାର ପାଞ୍ଚ